କିଛି କଳା ଏବଂ ହସ୍ତଶିଳ୍ପୀ କପଡା ସାମଗ୍ରୀ ଯାହାକି ଆମର ପିପିଲିର ଚାନ୍ଦୁଆ ଆମର ହସ୍ତଶିଳ୍ପୀ ହସ୍ତଶିଳ୍ପୀ ମଧ୍ୟ ହୋଇଥାଏ ଏବଂ ଦେଖିବାକୁ ମଧ୍ୟ ବହୁତ ଆକର୍ଷିତ ହୋଇଥାଏ ଏବଂ ଲୋକମାନେ ବହୁତ ଆକର୍ଷିତ ହୋଇ ଚାନ୍ଦୁଆ ନେଇ ନେଇଥାନ୍ତି ଏବଂ ସେମାନେ ବହୁ ଯତ୍ନର ସହିତ ରଖିଥାନ୍ତି ଏବଂ ଆମର ସମ୍ବଲପୁରର ସମ୍ବଲପୁରୀ ଶାଢ଼ୀ କିମ୍ବା ବହୁତ ହସ୍ତଶିଳ୍ପୀ ଦ୍ୱାରା ଯନ୍ତ୍ରରେ ବୁଣା ହେଇ ଆମକୁ ବହୁତ ଭଲ ଲାଗିଥାଏ ଦେଖିବାକୁ ମଧ୍ୟ ବହୁତ ସୁନ୍ଦର ଲାଗିଥାଏ ଏବଂ ପିନ୍ଧିବାକୁ ମଧ୍ୟ ବହୁତ ଆରାମଦାୟକ ହୋଇଥାଏ ଏବଂ ଆମର ତାରକାଶି ଏବଂ ପିପିଲିର ଚାନ୍ଦୁଆ ଆମର ବହୁ ବହୁ କିଛି ବହୁ ପୁରାତନ କାଳରୁ ଏହି ସଂସ୍ଥା ଚାଲି ଆସିଛି ଆମର ଆମର ସବୁକିଛି ଆମର ସବୁକିଛି ଏହି ସଂସ୍ଥା ଭାବରେ ଆମ ଲୋକମାନଙ୍କୁ ବହୁତ ଆକର୍ଷିତ କରି ସେମାନଙ୍କର ସେମାନଙ୍କର ହସ୍ତଶିଳ୍ପୀ କାମ ଦେଖି ଲୋକ ଆକ ଲୋକ ଆକର୍ଷିତ ହେଇ ନେଇଥାନ୍ତି ଏବଂ ବହୁ ଯତ୍ନର ସହ ଘରେ ରଖିଥାନ୍ତି ଏବଂ ଲୋକମାନଙ୍କୁ କହିଥାନ୍ତି ଯେ ଏହି ହସ୍ତଶିଳ୍ପୀ ଦ୍ୱାରା ବହୁ ସୁନ୍ଦର ଲାଗୁଛି ଦେଖିବାକୁ ଏବଂ ବହୁ ଆକର୍ଷିତ ମଧ୍ୟ ଲାଗୁଛି